ହ୍ୟାଲୋ ହଁ ଦେଇ ତମେ କ'ଣ ଜିନିଷ ଆଣିଦେବ ହ୍ୟାଲୋ ହଁ ହଁ ମୁଁ ପା ସେଇଥିପାଇଁ ତମକୁ ଫୋନ୍ କରୁଛି ତେଣୁ କ'ଣ ତମେ ଯୋଉ ଆଣୁଛ ମୋତେ ନେଇକି ଯାଆନ୍ତନି ମୁଁ ତମ ସାଙ୍ଗରେ ଯାଆନ୍ତି ସେ ଆଣନ୍ତି ନେଇକିି ମୋର ଗୋଟେ ଦୋକାନ ଦିଅନ୍ତି ହଁ ନାଇଁ ନାଇଁ ସୁରଟ୍ରେ ତ କିଛି ଜିନିଷରେ ବିକ୍ରିି ବା ଆସୁନି ଆଉ ହୁଁ ସେଥିପାଇଁ ତ ମୁଁ କହୁଛି ତମେ ଆସିବା ପାଇଁ ମୁଁ ତମଠୁ ଯାଇକି ତମ ସାଙ୍ଗରେ ଯାଆନ୍ତି ସେଥିପାଇଁ ଆଣି ତମ ସାଙ୍ଗରେ ଯାଇକି ମିଶିକି ଆଣନ୍ତି ଆଉ ମିଶିକି ଆଣିଲେ ମୋ ଦୋକାନରେ ଯିବ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଏଠି ତ ଆଉ ଓଡ଼ିଶାରେ କିଛି ଲାଭବାନ୍ ହେଇପାରୁନି ନା ବାହାରେ କେ କହିଲେ ଆମର କିଛି ଲାଭବାନ୍ ହେବ ହଁ ଆଣିବା ଜିନିଷ ସ୍ୱେଟର୍ ଜ୍ୟାକେଟ୍ କମଳ ଆଉ ଆସନ ମୁଁ ସବୁ ଯୋଉ କପଡ଼ା ଆସନ ଆଣିବା ସବୁ ସେଠିକୁ ଯାଇ ଆଉ

ହଁ କମ୍ ରେଟ୍ରେ ଆଣିଲେ ହେଲେ ଆମେ ଟିକେ ଏଠି ଅଧିକା ରେଟ୍ରେ ବିକ୍ରି କରିବାନା ଆମ ହଁ ହଁ ହଁ ହଁ ହଁ